ଓଡ଼ିଶାର ଲୋକମାନେ ଚାଷ ଉପରେ ହିଁ ବେଶୀ ନିର୍ଭର କରସନ୍ ବର୍ତ୍ତମାନ ଓଡ଼ିଶାରେ କୃଷି ଶିଳ୍ପ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ଆହ୍ୱାନ ହେଉଛି ବିଭିନ୍ନ କୀଟମାନେ ଅଛନ୍ ଯେନ୍ଟାକି ଚାଷକୁ ନଷ୍ଟ କରିଦେସନ୍ ଆଉ ସେ କୀଟମାନଙ୍କୁ କୀଟନାଶକ ଔଷଧ ଦେଲେ ମଧ୍ୟ ସେମାନେ ତାଙ୍କର ପାୱାରଟାକେ ବଢ଼ାଇ କରି ସେ ଚାଷକେ ନଷ୍ଟ କରି ଦଉଛନ୍ ଆରୁ ସେ କୀଟନାଶକ ଦ୍ୱାରା ସେ ମାଟିର ଉର୍ବରତା ବି କମି ଯାଉଛେ ଯେନ୍ଥିର୍ ଲାଗି କି ଚାଷଟା ଭଲ୍ କରି ହେଇନି ପାର୍ବା ଆରୁ ଯେନ୍ ବନ୍ୟା ହଉଛେ ସେ ବନ୍ୟା ଲାଇ ବୋଲି ମଧ୍ୟ ସେ ଜମିିକେ ଧୋଇ ନଉଛେ ସେ ପାଣିଟା ଆର୍ ସେଥିର୍ ଲାଗି ମାଟିର ଉର୍ବରତା କମି ଯିବାର ଚାଷଟା ଭଲକରି ହେଇନି ପାର୍ବା ଆରୁ ମାାଇଟ୍ ବିଲ୍ କମି ଯାଉଛେ ଆର୍ ଜମି ବି ମଧ୍ୟ କମି ଯାଉଛେ ଆରୁ ଓଡ଼ିଶାର ତାପମାତ୍ରା କେତେବେଳେ ତ ବେଶୀ ହେଇଯାଉଛି କେତେବେଳେ କମ୍ ବିଲ୍ ହେଇଯାଉଛି ଯାହା ଲାଗି କିି ସେ ଯେନ୍ ଚାଷଟା ହଉଥିବା ସେ ଚାଷର ଯେନ୍ ତାପମାତ୍ରାରେ ହେବାର୍ କଥା ସେ ତାପମାତ୍ରା ବଢ଼ି ଯଉଛେ ବା କମିଗଲା ଲାଗି ସେ ଚାଷଟା ବି ଭଲ କରି ହେଇନି ପାର୍ବା ଆରୁ ବର୍ଷା ତ ଯେତେବେଳେ ବେଶୀ ହେଇଯାଉଛେ ତ କେତେବେଳେ ବର୍ଷି ଦଉଛେ କେନ୍ ସି କେନ୍ ଋତୁରେ ତ ବସିି ଯଉଛେ ଜହ ତା'ହେଲେ କେନ୍ ଋତୁରେ ନି ବର୍ଷିବାର୍ ଆରୁ ବର୍ଷା ଋତୁରେ ଭଲ ଭାବେ ନି ହେଇପାର୍ବା ଯାହାଲାଗ୍ କିି ଚାଷଟା ଭଲ କରି ହେଇ ନି ପାର୍ବା ଆରୁ ଓଡ଼ିଶାର ଜନସଂଖ୍ୟା ଦିନକେ ଦିନ ବଢ଼ିବାର ଲାଗୁଛେ ଯାହାଲାଗି କି ଜମି ମଧ୍ୟ କମି ଯାଉଛେ ସେଥିର୍ ଲାଗି ବୋଲିିକରି ଚାଷଟା ଲାଇ ଯେତେ ଜମି ଦରକାର ସେ ଜମି ଚାଷଟା ଭଲ କରି ହେଇନି ପାର୍ବା ଆର୍ ଚାଷର ଯେନ୍ ଉତ୍ପାଦନଟା ବିିଲ୍ କମିଯାଉଛେ ଆରୁ ପୁରୁଣା ପଦ୍ଧତିରେ ଚାଷ କର୍ବାର୍ ଲାଗି ତା'ର ଉତ୍ପାଦନ କମ୍ ହେଉଛେ ନୂଆ ପଦ୍ଧତି ବିଲ୍ ଲୋକ ପାଖକେ ପହଞ୍ଚିିନି ପାର୍ବା ଆର୍ ନୂଆ ପଦ୍ଧତିର ବି ଲୋକମାନେ ନି ଜାନି ଆର୍ ସେତେ ପର୍ଯ୍ୟାପ୍ତ ମାତ୍ରାରେ ପହଞ୍ଚିିନି ପାର୍ବାର୍ ଲାଗି ଚାଷଟା ଭଲ୍ କରି ବେଶୀ ମାତ୍ରାରେ ହେଇନି ପାର୍ବା ଆରୁ ସେ ମାଟିର ଜଳଧାରଣର କ୍ଷମତା ବି କମିଯାଉଛେ ଆଉ ସେ ମାଟି ଯେନ୍ ଜଲ୍ ରଖ୍ବାର୍ କଥା ସେ ଜଲ୍ ରଖିିନି ପାରବା ବୋଲିିକରି ଚାଷଟା ଭଲ୍ କରି ହେଇନି ପାର୍ବା ଆରୁ ଆମର ଓଡ଼ିଶାରେ ତ ଏତେ ଶିଳ୍ପନୀନ ହେଲେ ଖଣି ଖନନ ଯେନ୍ ହେଉଛେ ସେଥିର୍ ଲାଗି ମୁଇଁ ଚାଷ ଜମିଟା କମିଯାଉଛେ ଆରୁ ସେ ମାଟିର ଉର୍ବରତା ମଧ୍ୟ କମିଯାଉଛି ଚାଷ କମିଯାଉଛି ଆରୁ ଉନ୍ନତମାନର ବିହନ ମଧ୍ୟ ପର୍ଯ୍ୟାପ୍ତ ମାତ୍ରାରେ ମିଲି ନି ପାର୍ବା ଯାହା ଲାଗି କି ସେ ବିହନ ନେଇଥିଲେ ସେଟା ଆମର୍ ପରିବେଶରେ ଖାପ୍ ଖୁଇ କରି ସେ ବିହନଟା ବେଶୀ ଉତ୍ପାଦନ ଦେଇପାର୍ବା କିନ୍ତୁ ସେ ବିହନ ଯେହେତୁ ନେଇ ନ ସେଥିର୍ ଲାଗି ବୋଲି କରି କମି ଯାଉଛେ ଆରୁ ଆଉ ଗୋଟେ ହେଉଛେ ଯେନ୍ଟା ପରିବେଶଟା ଭଲ ଭାବରେ ବାୟୁ ପ୍ରଦୂଷଣ ଯେନ୍ ହେଉଛେ ସେଥିର୍ ଲାଗି ମଧ୍ୟ ସେ ଚାଷ ଜମି ଚାଷ ଉପରେ ସେଇଟା ପ୍ରଭାବ ପକଉଛି ଯେନ୍ଥିରେ ଭଲ୍ କରି ଚାଷ ହେଇ ନି ପାର୍ବା